ଆମର ନିତ୍ୟଦିନ ଜୀବନରେ ଖାଦ୍ୟ ନିତାନ୍ତ ଆବଶ୍ୟକ ଓ ଖାଦ୍ୟ ଖାଦ୍ୟ ରାନ୍ଧିବା ପାଇଁ ଆମର ବିଭିନ୍ନ ପ୍ରକାର ଉପକରଣ ନିତ୍ୟାନ୍ତ ଆବଶ୍ୟକ ଯେପରି ଗ୍ୟାସ ଷ୍ଟୋବ ଇଣ୍ଡକ୍ସନ୍ ଚୁଲା ବିଭିନ୍ନ ପ୍ରକାର ହାଣ୍ଡି ଡେକଚି କଡ଼େଇ ଚଟୁ ଏବଂ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ମଧ୍ୟ ତେଲ ଡାଲି ଲୁଣ ହଳଦୀ ବିଭିନ୍ନ ପ୍ରକାର ଜିନିଷ ଆବଶ୍ୟକ ଉପକରଣ ଭଲ ଉପକରଣ ହେଲେ ଆମେ ଭଲ ସେ ରୋଷେଇ କରିପାରିବା ଏବଂ ବ ଭଲସେ ରୋଷେଇ କରିବା ସହିତ ଆମେ ଖାଦ୍ୟ ମଧ୍ୟ ଭଲ ସୁସ୍ୱାଦୁ ଖାଦ୍ୟ ଖାଇପାରିବା ଯାହାଫଳରେ କି ଆମର ଉପକରଣଗୁଡିକ ଭଲ କ୍ୱାଲିଟିର ଏବଂ ଭଲ ବଡ଼ ଏବଂ ସୁନ୍ଦର ହେଲେ ଆମେ ବିଭିନ୍ନ ପ୍ରକାର ରୋଷେଇ ବହୁତ ସହଜରେ କରିପାରିବା ଆମର ଖାଦ୍ୟ ରୋଷେଇ କରିବା ପାଇଁ ନିତ୍ୟାନ୍ତ ଆବଶ୍ୟକ ଡେକଚି ଡେକଚି ନହେଲେ ଆମେ ଭାତ ରାନ୍ଧିପରିବା ନାହିଁ ଏବଂ ଗ୍ୟାସ ମୁଖ୍ୟ ଜିନିଷ ହେଲା ଗ୍ୟାସ ନିଆଁ ନହେଲେ ଆମେ କ କୋୖଣସି ରୋଷେଇ ମଧ୍ୟ କରିପାରିବା ନାହିଁ ଏବଂ ରୋଷେଇ ପାଇଁ ଅତ୍ୟନ୍ତ ଆବଶ୍ୟକ ଲୁଣ ତେଲ ହଳଦୀ ଡାଲି ଏଇ ଆମେ ପ୍ରତିଦିନ ନିଶ୍ଚୟ ଭାତ ଡାଲି ହିଁ ଆମର ନିହାତି ଆବଶ୍ୟକ ଭାତ ଡାଲି ନହେଲେ ଆଉ ଅଲଗା ଖାଦ୍ୟ ନହେଲେ ଚଳିବ କିନ୍ତୁ ଭାତ ଡାଲି ଆମ ନିତ୍ୟାନ୍ତ ଆବଶ୍ୟକ ଭାତ ଡାଲି ରାନ୍ଧିବା ପାଇଁ ଆମର ଡେକଚି ଏବଂ କଡ଼େଇ ଆବଶ୍ୟକ ଡେକଚି କଡ଼େଇ ଏ ଏବଂ ଗ୍ୟାସ୍ ଲୁଣ ତେଲ ହେଇଗଲେ ଆମର ନିତିଦିନ ଖାଦ୍ୟପେୟର ବ୍ୟବସ୍ଥା ଭଲସେ ହେଇପାରିବ